ଆମେମାନେ ଘରେ ବ୍ୟବହାର ଆଗରୁ କରୁଥିଲେ ଖାଉଥିଲେ କି ଶାଗ ହେରିକା ଯାହାଦ୍ୱାରା ଏବେ ଆଉ ଖାଉ ନାହାନ୍ତି ଲୋକମାନେ ଏବଂ ଘରରେ ଆମେମାନେ ଆଗରୁ ଯେମିତି ଘରେ ସବୁ ମସଲା କୁ ତିଆରିକରି ଆମେ ରୋଷେଇ କରୁଥିଲେ ତାକୁ ଆମେ ଖାଉଥିଲେ ଯାହାଦ୍ୱାରା ଆମ ଦେହ ସୁସ୍ଥ ରହୁଥିଲା ଏବେ କିନ୍ତୁ ଆମେ ସେଆକୁ ତାହାକୁ ଘରେ ତିଆରି ନ କରି ବାହାରେ ତାକୁ କିଣିକି ଆଣିକିନି ଯାହାଦ୍ୱାରା ସେ ମସଲା ଦେହରେ କେମିକାଲ୍ ସବୁ ମିଶାହେଇ ରହିଛି ଯାହାଦ୍ୱାରା ଆମ ଦେହ ବହୁତ୍ ଖରାପ୍ ରହୁଛି ଏବଂ ଆମେ ରୋଗରେ ପୀଡ଼ିତ ରହୁଛୁ